ଆମ ଜିଲ୍ଲାରେ ମୁଖ୍ୟ ମନୋରଞ୍ଜନ କାର୍ଯ୍ୟକଳାପ ଗୁଡ଼ିକ ହେଲା ପାର୍କ ଅଛି ଏଠି କ୍ରିଡ଼ା ସୁବିଧା ଅଛି ପ୍ରେକ୍ଷାଳୟ ବି ଅଛି ସାଂସ୍କୃତିକ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ବି ଆମ ଢେଙ୍କାନାଳରେ ପନ୍ଦର ଦିନ ଧରି ଲକ୍ଷ୍ମୀ ପୂଜା ଚାଲିଥାଏ ଆଉ ଲକ୍ଷ୍ମୀ ପୂଜାରେ ବହୁତ ଆଡ଼ୁ ବହୁତ ଜିଲ୍ଲାରୁ ବାହାର ରାଜ୍ୟରୁ ମଧ୍ୟ ଏଇଠି ଲୋକମାନଙ୍କର ସମାଗମ ହୋଇଥାଏ ଆଉ ଏଇଠି ବଡ଼ ଆଡ଼ମ୍ବରରେ ମାନେ ରୂପାର ମାନେ ମେଢ଼ ଚାନ୍ଦି ମେଢ଼ ମଧ୍ୟ ଏଇଠି ହୋଇଥାଏ ଆଉ ଲୋ ଏଇଠି ମିନାବଜାର ପଡ଼ିଥାଏ ବହୁତ ଗୁଡ଼ାଏ ଏମାନେ କଲଚୁରାଲ୍ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ ଆଉ ଲୋକମାନେ ଏଇଠି ବହୁ ଦୂରଦୁରାନ୍ତରୁ ଆସି ଏହି ପୂଜାକୁ ଉପଭୋଗ କରନ୍ତି ଆଉ ଦୋଳିର ସୁବିଧା ମଧ୍ୟ ଥାଏ ଆଉ ଢେଙ୍କାନାଳ ଆମର ଏହି ଢେଙ୍କାନାଳ ଜିଲ୍ଲାର ଏଇଟା ହେଉଛି ଗୋଟିଏ ମୁଖ୍ୟ ମାନେ ପର୍ବ କହିଲେ ଅତ୍ୟୁକ୍ତି ହେବନି ଆଉ ଏହି ପର୍ବରେ ମାନେ ଲୋକମାନଙ୍କ ମଧ୍ୟରେ ଗୋଟିଏ ପ୍ରକାର ଭାଇଚାରାର ଭାବ ସୃଷ୍ଟି ହୋଇଥାଏ ଏହିଭଳି ଭାବରେ ଢେଙ୍କାନାଳରେ ଲକ୍ଷ୍ମୀ ପୂଜାକୁ ବହୁତ ଧୂମ ଧଡ଼କାରେ ପାଳନ କରାଯାଏ